ଆରେ ଅଟୋ ଡ୍ରାଇଭର୍ ଭାଇ କହୁଛନ୍ତି ତ ଆଜ୍ଞା ମୁଁ କଟକ ନରାଜ ଯାତ୍ରା ଦେଖିଆକୁ ଆସିଛି ମୁଁ ତ ଏଠାକାର ନୂଆ ଲୋକ ଆଉ କ'ଣ ଭଲ ଭଲ ପ୍ଲେସ୍ ଅଛି ଟିକିଏ ବୁଲେଇଆକୁ ନେଇଥାନ୍ତ ଆମକୁ ଆଉ ଭଡ଼ା କେତେ କ'ଣ ନେଉଛୁ କେଉଁ କେଉଁ ଜାଗା ନେଇ ବୁଲେଇବ ଆଉ ତୁମେ ତିନି ଚାରି ହଜାର ନେଉଛ ଅଧିକା କ'ଣ ନେଉଛ ତୁମେ ଅଧିକା କ'ଣ ନେଉଛ ଭଡ଼ା ତୁମେ ଯେଉଁ ଯେଉଁ ଜାଗା କହୁଛ ଯଦି ସେ ଜାଗାକୁ ନ ନେଇକି ଏ ଡ୍ରେନ୍ ଫ୍ରେନ୍ ବୁଲେଇ ଆଣିବ ଆଉ ମୁଁ କ'ଣ ଜାଣିଛି ମୁଁ କଟକ ନୂଆ ଲୋକ ନା ଭାଇ ତୁମେ ଯେଉଁ ଯେତିକି ଟଙ୍କା କହୁଛ ଭାଇ ମୋର ବି ପିଲା ଛୁଆ ଚଳିବେ ତୁମେ ଅଧିକା ଭଡ଼ା କହୁଛ ଏ ପାଖ ନା ନା ଯେ ନା ଯେ ତୁମେ ଯେଉଁ ଦୁଇହଜାର କଥା କହିଲ ମୁଁ ଏପଟେ ଆଶ୍ଚର୍ଯ୍ୟ ହେଇଯାଉଛି ଆଉ ପାଞ୍ଚଶହ ଖଣ୍ଡେ କମେଇଲେ ହେବନି ହଁ ତୁମେ ଆଉ ପାଞ୍ଚଶହ କମେଇ ଦେଉନ କ'ଣ ଆମେ ଆମେ ବି ଯିବୁନା ପନ୍ଦରଶହ ଦ ପନ୍ଦରଶହ ଦେବି ମୁଁ ମୋତେ ଆସି ଛାଡ଼ିଦେବେ ମୁଁ ଆଉ ତୁମକୁ ଆଣି କଷ୍ଟମର୍ ଦେବି ହାଁ ହଉ ଆଉ କଟକରେ ଆଉ ସବୁ କ'ଣ କ'ଣ ଜାଗା ସବୁ ଭଲ ଜାଗା ଅଛି ଆଚ୍ଛା ଭଲ ଭଲ ଜାଗା ଅଛି ତ ଆମେ ପୂରା ମୋ ଫ୍ୟାମିଲି ସହକାରେ ଆମେ ଗୋଟେ ଦିନ ପୂରାପୂରି ବୁଲିବୁ କଟକରେ ହଁ ତାହେନେ ଆମକୁ ମାନେ କଟକର ସବୁଠୁ ଭଲ ଭଲ ଜାଗାକୁ ନବ ତ ଆମକୁ ନା ଭାଇ ଆଉଥରେ ଆସିଥିଲୁ ଯେ ଆମକୁ କହିଲା ଭଲ ଜାଗା ବୁଲେଇବ ପାଇଁ ଆମକୁ ନାଳ ପାଖରେ ବୁଲେଇ ଆଇଲା କହିଲା ଇଏ ହେଉଛି ଓଡ଼ିଶାର ପ୍ରସିଦ୍ଧ ନାଳ ପ୍ରସିଦ୍ଧ ନାଳ କହିଦେଲା ଆମଠୁ ଦୁଇହଜାର ନେଇଗଲା ମୁଁ ସେଇଥିପାଇଁ ପଚାରିଲି ହଉ ଭାଇ ରହିଲି